ମତେ ସବୁଠୁ ବସନ୍ତ ଋତୁ ଭଲ ଲାଗେ ବସନ୍ତ ଋତୁରେ ନା ଗରମ ନା ଥଣ୍ଡା ନା ବର୍ଷା ଥାଏ ସବୁ ପାଣିପାଗ ଚାରିଆଡ଼େ ପାଣିପାଗ ଭଲ ଥାଏ ଚାରିଆଡ଼େ ସୁନ୍ଦର ଦେଖାଯାଏ ସବୁଆଡ଼େ ଫୁଲ ଫୁଲ ଫୁଟେ ପନିପରିବା ସବୁ ଚାରିଆଡ଼େ ସବୁଜ ଦେଖାଯାଏ ତା'ପରେ ସେ ଏହି ଋତୁରେ ପୂଜା ପର୍ବ ହୁଏ ତା'ପରେ ବୁଲିବା ପାଇଁ ବି ଭଲ ତ ଚାରିଆଡ଼େ ଆମେ ଯାଇଥିଲୁ ବୁଲିବା ପାଇଁ ସେଇଠି ବି ଗଲା ବର୍ଷ ଆମେ ଯାଇଥିଲୁ ବୁଲିବା ପାଇଁ ସେଇଠି ପୂଜା ପୂଜା ଆଶ୍ରା ତା'ପରେ ସେଇଠି ଲୋକବାକ ସବୁ ସୁନ୍ଦର ସୁନ୍ଦର ଯେ ତା'ପରେ ଲୋକବାକର ସୁନ୍ଦର ତା'ପରେ ଯାଇ ଚାରିଆଡ଼ୁ ସବୁଜ ଫୁଲ ପର୍ବ ପନିପରିବା ସବୁ ତା'ପରେ ଆମେ ଯାଇଥିଲୁ ପୂଜାରେ ଯାଇ ସେ ମନ୍ଦିର ଯାଇଥିଲୁ ମନ୍ଦିରରେ ବି ସୁନ୍ଦର ଫଟୋ ଉଠେଇଥିଲୁ